ଆଜିକାଲି ଅନେକ ଲୋକମାନେ ନିଜର କଳା କୌଶଳକୁ ବିଭିନ୍ନ ଉପାୟରେ ପ୍ରଦର୍ଶନ କରିଛନ୍ତି ଯାହା ପାଖରେ ଈଶ୍ୱର ପ୍ରଦତ କଳା ଅଛି ସେହି ବ୍ୟକ୍ତି ଖୁବ୍ କମ୍ ସମୟରେ ସେହି କଳାକୁ ଆୟତ କରିପାରିଥାଏ ଯେମିତି ଚିତ୍ର କରିବାର ମଧ୍ୟ ଏକ କଳା ଯାହା ପାଖରେ ଚିତ୍ର କରିବାର କଳା ଥାଏ ସେ ଖୁବ୍ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ କରିଥାଏ ତାହାର ବିଭିନ୍ନ ଚିତ୍ରଗୁଡ଼ିକ ବିଭିନ୍ନ ପ୍ରଦର୍ଶନୀମାନଙ୍କରେ ସ୍ଥାନ ପାଇଥାଏ ସେହି ଚିତ୍ର ଅଙ୍କନ କରିବା ଖୁବ୍ କରିବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ କାରଣ ଚିତ୍ର ଅଙ୍କନ କରିବା ସମୟରେ ଅନେକଗୁଡ଼ିଏ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ଯେମିତି ପ୍ରଥମେ ଚିତ୍ର ଅଙ୍କନ ସମୟରେ ଆମକୁ ସେହି ଚିତ୍ରର ଏକରେଖା ଚିତ୍ର ଅଙ୍କନ କରିବାକୁ ପଡ଼ିଥାଏ ଫଳରେ ଚିତ୍ରଟିଏ ଅବିକଳ ନକଲ ନହେଲେ ମଧ୍ୟ ଆମେ ତାହାକୁ ସୁଧାରି ପାରିଥାଉ ଫଳରେ ଆମେ ରଫ୍ ଚିତ୍ର କରିବା ଦ୍ୱାରା ଆମର ଚିତ୍ରଟି ଅନେକ ପରିମାଣରେ ସଠିକ୍ ଆସିଥାଏ ପୁଣି ଚିତ୍ର ସମୟରେ କରିବା ସମୟରେ ଆମକୁ ଆମର କଳ୍ପନା ସବୁଥିରେ ବ୍ୟବହାର କରିବାକୁ ପଡ଼ିଥାଏ କାରଣ ଆମକୁ ଚିତ୍ର ଅଙ୍କନ କରିବାକୁ ପଡ଼ିଥାଏ ପ୍ରଥମେ ଚିତ୍ର କଲାବେଳେ ଆମର ଚିତ୍ରରେ ବହୁତଗୁଡ଼ିଏ ଭୁଲ୍ ବାହାରିଥାଏ ସେମିତି ଚିତ୍ରଟି ସଠିକ୍ ନହେବା ତାହା ବାରମ୍ବାର ଭୁଲ୍ ହୋଇଥାଏ ଏବଂ ବହୁତ କଷ୍ଟ ପରେ ଆମର ଚିତ୍ରଟି ଶେଷରେ ସଠିକ୍ ରୂପ ନେଇଥାଏ ଏହାପରେ ଆମକୁ ସେହି ଚିତ୍ରରୁ ରଙ୍ଗ କରି ପଡ଼ିଥାଏ ଏବଂ ରଙ୍ଗ କରିସାରିବା ପରେ ଚିତ୍ରଟି ସମ୍ପୂର୍ଣ୍ଣ ହୋଇଥାଏ ଏହିପରି ବାରମ୍ବାର ଚିତ୍ର କରିବା ଦ୍ୱାରା ଚିତ୍ର ଚିତ୍ରାଙ୍କନରେ ଥିବା ଆମର ଦୂର ହୋଇଥାଏ ଏବଂ ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ଶେଷରେ ଆମେ ଜଣେ ଚିତ୍ରକାର ହୋଇପାରିଥାଉ